ଓଡ଼ିଶାର ମୂଳ କଳା ବା ହସ୍ତଶିଳ୍ପ ହେଉଛି ଚିତ୍ରକଳା ଯେଉଁଟାକି ଆମ ବାଲି କଳା ନାମରେ ପରିଚିତ ଆମ ଓଡ଼ିଶାରେ ହସ୍ତଶିଳ୍ପ କ୍ଷେତ୍ରରେ ଚିତ୍ରକଳା ବହୁତ ଉନ୍ନତି ଲାଭ କରିଛି